ମୋତେ ଗଛ ଗୁଡ଼ିକୁ ବହୁତ ଭଲଲାଗେ ସେଥିପାଇଁ ମୋ ବଗିଚାରେ ମୁଁ ବିଭିନ୍ନପ୍ରକାରର ଗଛ ଲଗେଇଛି ଯେମିତିକି ଆମ୍ବ ପଣସ ଲେମ୍ବୁ ପିଜୁଳି ଏବଂ ପନିପରିବାରେ ଲଙ୍କା ବାଇଗଣ ଝୁଡ଼ଙ୍ଗ ଏବଂ ଲତା ଜାତିର କଖାରୁ ଶିମ୍ବ ଇତ୍ୟାଦି ମୋତେ ବଗିଚା ଭଲ ଲାଗୁଥିବାରୁ ସେମାନଙ୍କ ଯତ୍ନ ମୁଁ ଭଲ ଭାବରେ ନିଏ ମୁଁ ଯେତେବେଳେ ଦୁଇ ତିନିଦିନ ପାଇଁ ବାହାରକୁ ଯାଏ ଗଛ ଗୁଡ଼ିକୁ ଯେମିତି ମରିନଯାଆନ୍ତି ଏବଂ ଗଛ ଗୁଡ଼ିକରେ ଯତ୍ନ ନେବାପାଇଁ ଗୋଟିଏ ଲୋକକୁ ଯୋଗେଇ ଦେଇଯାଇଥାଏ ଏବଂ ମୁଁ ଫେରିଲା ପରେ ତାକୁ ପାରିଶ୍ରମିକ ଦିଏ